କୃଷକମାନେ ପଶୁ ବର୍ଜ୍ୟବସ୍ତୁ ମୁଖ୍ୟତଃ ଗାଈର ଗୋବରକୁ ବିଶେଷକରି ବ୍ୟବହାର କରିଥାନ୍ତି ପ୍ରଥମେ ସେମାନେ ଗୋବରକୁ ପ୍ରତିଦିନ ଗୁହାଳରୁ ସଂଗ୍ରହକରି ନେଇ ଏକ ବିଶେଷ ଜାଗାରେ ଗଦେଇଥାନ୍ତି ଯେଉଁଠାରେ କି ସେଗୁଡ଼ିକ ଖତରେ ପରିଣତ ହୋଇଥାଏ ଓ ସେଠାରୁ ପୁଣି ନେଇ ସେମାନେ ନିଜର ଖାଲି ସମୟରେ ବିଲରେ ପକାଇବା ଦ୍ଵାରା ତାହା ଖତ କିମ୍ବା ସାରରେ ପରିଣତ ହୋଇଥାଏ ଓ ମୃର୍ତ୍ତିକାର ଉର୍ବରତା ବଢା଼ଇ ସେଥିରେ ଭଲ ଫସଲ ହେବାରେ ସାହାଯ୍ୟ କରିଥାଏ ଏହା ବ୍ୟତୀତ ଲୋକମାନେ ଗାଈର ଗୋବରକୁ ନେଇ ସେଥିରେ ସେମାନେ ପ୍ରସ୍ତୁତ କରିଥିବା ଗୋବର ଗ୍ୟାସ୍ ଟାଙ୍କିରେ ପକାଇଥାନ୍ତି ଯାହାଦ୍ୱାରା କି ସେମାନଙ୍କ ଘରର ଜାଳେଣୀ ଭାବେ କାର୍ଯ୍ୟ କରିଥାଏ ଏହା ବ୍ୟତୀତ ଅନ୍ୟ କିଛି ଲୋକମାନେ ସେହି ଗୋବରକୁ ନେଇ ଏକ ଗୋଲ୍ଗୋଲ୍ ଆକାର କରି କାନ୍ଥରେ ରଖି ବା କାନ୍ଥରେ ବାଡ଼ାଇ ସେଗୁଡ଼ାକୁ ଶୁଖେଇଥାନ୍ତି ଯାହାଦ୍ୱାରା କି ସେଥିରୁ ଗୋବର ଘସି ପ୍ରସ୍ତୁତ ହୋଇଥାଏ ଓ ସେମାନେ ସେ ତାକୁ ଏକ ଜାଳେଣୀ ଭାବେ ଚୁଲ୍ହିରେ ଦେଇ ବ୍ୟବହାର କରିଥାନ୍ତି ଏହି ଭାବେ କୃଷକମାନେ ନିଜର ପଶୁମାନଙ୍କ ବା ଗାଈଗୋରୁଙ୍କ ବର୍ଜ୍ୟବସ୍ତୁର ବ୍ୟବହାର କରିଥାନ୍ତି ଓ ସେଥିରୁ ଅନେକ ସୁବିଧା ଓ ଲାଭଦାୟକ ମଧ୍ୟ ହୋଇଥାନ୍ତି